କେନ୍ଦୁଝର ଜିଲ୍ଲାରେ ପ୍ରାୟତଃ ଓ ଆମର ଯେହେତୁ ଓଡ଼ିଶା ଓଡ଼ିଆ ଭାଷାରେ ସବୁ କଥାବାର୍ତ୍ତା କରନ୍ତି ଆଉ ଆମର ଜାତି ରହୁଛି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିୟାନ ସବୁ ଜାତି ପ୍ରାୟତଃ ମିଶିକି ରହୁଛନ୍ତି ଆଉ ସମସ୍ତଙ୍କର କଥାବାର୍ତ୍ତା ମଧ୍ୟ ଅଲଗା ଅଲଗା ରହୁଛି ଜାତି ଧର୍ମ ଆମର ସବୁ ଗୋଟେ ଆମ ସଂସ୍କୃତି ଅଲଗା ଅଲଗା ସବୁ ରହୁଛି ଏକାଠି ରହୁଛି ଆଉ ଭାଷା ଆମେ ଅଲଗା କହୁ ସେମାନେ ଅଲଗା କହନ୍ତି କେତେ କ୍ଷେତ୍ରୟ ରୁହନ୍ତି କେତେ ଓ ବି ସି ରହୁଛନ୍ତି କେତେ ହିନ୍ଦୁ ମାନେ ରହୁଛନ୍ତି ସବୁ ପ୍ରକାର ଜାତିର ସବୁଯାକ ପ୍ରକାର ଜାତି ଜନଜାତି ଭାଷା ସଂସ୍କୃତି ସବୁ ଅଲଗା ଅଲଗା ମିଶିକି ସବୁ ରହୁଛନ୍ତି